ଆଜିକାଲି ବ୍ୟସ୍ତବହୁଳ ଜୀବନରେ ପଢ଼ିବା ପାଇଁ ଖୁବ୍ ଭଲ ଲାଗେ ଏବଂ ଏହାକୁ ଆନନ୍ଦ ଦେଇଥାଏ ସେମିତି ମୁଁ ମଧ୍ୟ ବହୁତ ଗୁଡ଼ିଏ ବହି ପଢ଼ିଛିି ଏବଂ ସେଥିରୁ ବହୁତ ଆନନ୍ଦ ପାଇଛିି ସେମିତି ପଢ଼ିଥିବା ପୁସ୍ତକର ଇଏ ଗୋଟେ ହେଉଛି ସାହିତ୍ୟ ପୁସ୍ତକର ଗୋଟେ କାହାଣୀ ଥିଲା ଯାହାର ନାଁ ହେଉଛି ଡାକମୁନିସ୍ ସେଇଟା ମତେ ଭାରି ପସନ୍ଦ ଲାଗିଲା ସେ ଡାକମୁନିସ୍ ଡାକମୁନିସ୍ର ଲେଖାଟିକୁ ଫକୀରମୋହନ ସେନାପତି ଲେଖିଥିଲେ ଏବଂ ସେଥିରେ ବାପ ପୁଅଙ୍କ ବିଚାରଧାରା ବିଷୟରେ ଉଲ୍ଲେଖ କରିଥିଲେ ସେଥିରେ ଫକୀର ମୋହନ ସେନାପତି ଉଲ୍ଲେଖ କରିଥିଲେ ଯେ ଜଣେ ବାପା ଦିନରାତି ପରିଶ୍ରମ କରି କେନ୍ତି ନିଜ ପୁଅକୁ ଭଲ ମଣିଷ କରିବା ପାଇଁ ଚେଷ୍ଟା କରେ ସେ ବିଷୟରେ ବହୁତ ପ୍ରାଞ୍ଜଳ ଭାବରେ ଲେଖିଥିଲେ ସେଥିରେ ଜଣେ ଚରିତ୍ର ଥିଲେ ଗୋପାଳ ବାବୁ ଓ ତାଙ୍କ ପିତା ଗୋପାଳ ବାବୁଙ୍କୁ ପଢ଼ିବା ପାଇଁ ତାଙ୍କ ପିତା ବହୁତ ପରିଶ୍ରମ କରିଥିଲେ ସେ ଗୋଟେ ଛୋଟ ମୋଟ ଚାକିରି କରିଥିଲେ ସେଥିରେ ତାଙ୍କର ଗୁଜୁରାଣ କଷ୍ଟ ମଷ୍ଟ ମେଣ୍ଟୁଥିଲା ଗୋପାଳ ବାବୁଙ୍କ ସ୍ତ୍ରୀ ନଥିଲେ ସେ ନିଜେ ମା ହୋଇ ଗୋପଳବାବୁଙ୍କ ସେବା କରି ତାହାଙ୍କୁ ଛୋଟରୁ ବଡ଼ କରିଥିଲେ ଏବଂ ସେ କେମିତି ଅଧିକ ପାଠ ପଢ଼ିବ ସେଥିପାଇଁ ସେ ଟଙ୍କା ପଇସାକୁ ଭୃକ୍ଷେପ ନକରି ବିଭିନ୍ନ ସାହାଯ୍ୟ ସହଯୋଗ ପାଇ ତାହାଙ୍କୁ ଖୁବ୍ ଜୋର ପଢ଼ିଥିଲେ ଏବଂ ସେ ଗୋପଳବାବୁ ଦିନେ ତାଙ୍କ ଅଞ୍ଚଳର ପୋଷ୍ଟ୍ ମାଷ୍ଟର୍ ପଦବୀରେ ନିଯୁକ୍ତି ପାଇଲେ ହେଲେ ସେତେବେଳକୁ ଗୋପଳବାବୁଙ୍କର ଟଙ୍କା ଉପରେ ତାଙ୍କ ନିଶା ଚଢ଼ି ଗଲା ଏବଂ ସେ ସେଥିପାଇଁ ନିଜ ବାପାଙ୍କୁ ବି ଦେଖୁ ନଥିଲେ ତେଣୁ ଶେଷରେ ସେ ନିଜ ବାପାଙ୍କୁ ମାଡ଼ ମାରି ଘରୁ ବିଦା କରି ଦେଇଥିଲେ ଏବଂ ସେ ତାଙ୍କ ବାପା ଗାଁକୁ ଆସି ସେଇଠାରେ ସେ ଅବଶ୍ୟ ଜୀବନଯାପନ କରିଥିଲେ ଏବଂ ଗୋପଳବାବୁ ସହରରେ ରହି ସେ ତାଙ୍କ ଚାକିରି ଜୀବନ ଅତିବାହିତ କରିଥିଲେ ଗୋପଳଙ୍କ ବାପା ସେ ଗାଁକୁ ଆସିଲା ପରେ ନିଜ ଯେନ୍ ଦୁଇମାଣ ଗୁଣ୍ଠ ଜମିଥିଲା ତାହାକୁ ଲଗେଇ ଦେଇ ସେଥିରୁ ଯାହା ଦୁଇ ପଇସା ସେଥିରେ ଆରାମ ରହିଲେ ଏବଂ ଗୋପଳବାବୁ ନିଜ ଚାକିରି ପଇସାର ସେଇଠି ଆନନ୍ଦରେ ଏଥିରୁ ଶିକ୍ଷା ମିଳିଲା ଯେ ନିଜ ନିଜ ସନ୍ତାନକୁ ବଡ଼ କରିବ କିନ୍ତୁ ଅତି ବିି ସ୍ନେହ କରିକି ତାହା କରିବା ଭଲ୍ ନୁହେଁ ତା ପ୍ରତି ଅଧିକ ଅଧିକ ସ୍ନେହ ଭାବ ପୋଷଣ ଯେମନ୍ତି ସେ ନିଜ ବାପାଙ୍କ କର୍ତ୍ତବ୍ୟକୁ ମନେ ରଖିବ ତାକୁ ସେମିତି ଶିକ୍ଷା ଦବା ଦରକାର ଖାଲି ବଡ଼ ଲୋକ ହେବା ଶିକ୍ଷା ଦେବା ଉଚିତ୍ ନୁହେଁ